ହଁ ମୋତେ ରୋଷେଇ କରିବାକୁ ମୁଁ ବହୁତ ଇଚ୍ଛୁକ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ରୋଷେଇରେ ପ୍ରଥମେ ଚାଇନିଜ୍ ଫାଷ୍ଟ ଫୁଡ଼ କରିବାକୁ ବହୁତ ଭଲ ଲାଗେ କିନ୍ତୁ ପରିବାରର ପ୍ରଥମ ପ୍ରତିକ୍ରିୟା କି ମୁଁ ପାଠ ପଢ଼ୁଥିବାରୁ ମୋତେ ଘରଲୋକ ରୋଷେଇ କରିବାକୁ ମନା କରନ୍ତି କୁହନ୍ତି କି ଆଗକୁ ତୋର କ୍ୟାରିୟର ଅଛି ପାଠ ପଢ଼ା ପଢ଼ିରେ ମନ ଦେ